ଆଚ୍ଛା ଇଏ ହଁ ମୁଁ ପରିବା ଦୋକାନୀ କହୁଛି କୁହନ୍ତୁ ଆପଣ କ'ଣ କ'ଣ କହୁଛନ୍ତି

ଆସନ୍ତା ଦୁଇ ତାରିଖରେ ହଉ କୁହନ୍ତୁ ଶୁଣନ୍ତୁ ଆପଣଙ୍କର ସବୁ କ'ଣ କ'ଣ ପରିବା ଦରକାର ଆମ ପାଖରେ ପୋଟଳ ଭେଣ୍ଡି ଇଏ ଝୁଡ଼ଙ୍ଗ ବିନ୍ସ୍ କୋବି ଆଳୁ ଟମାଟୋ ଅଦା କଞ୍ଚାଲଙ୍କା ଏ ସମସ୍ତ ପ୍ରକାର ଭେରାଇଟି ଜିନିଷ ରହିଛି ତୁମର ଯାହା ଦରକାର ତାର ଗୋଟେ ତାଲିକା କରିକି ଆଣିକି ଦେବେ ଦେଲେ ମୁଁ ସେଇ ଅନୁସାରେ ତା ପୂର୍ବରୁ

ତଥାପି ଦେଖୁଛି ଯଦି ସୁବିଧାରେ ମିଳିଲା

କ'ଣ କହିଲେ ହଁ ହଁ ହଁ ସବୁ ସୁବିଧା ଏଠି ଅଛି ଆପଣ ଖାଲି ସେ ତାଲିକା ଦେଇଦିଅନ୍ତୁ ଆପଣଙ୍କ ତ ଯେଉଁ ରୋଷେଇ ହେବ ସେ ଭାଇନା ଦେଇଥିବେ ତାଲିକା ନା ସେଇ ତାଲିକା ଆମକୁ ହଁ ହଁ କ'ଣ କହୁଛନ୍ତି ନାଇଁ ନାଇଁ ଆପଣ ଯେଉଁ ତାଲିକା ଦେବେ ସେଇ ତାଲିକା ଅନୁସାରେ ମୁଁ ତା ପୂର୍ବଦିନ ଆଣିକି ରଖିଦେଇଥିବି ଆପଣ ତା ଯେଉଁଦିନ ଆପଣଙ୍କର ରୋଷେଇ ହେବ ସେଇଦିନ ସକାଳୁ ନେଇଯିବେ

ଆଚ୍ଛା କୁହନ୍ତୁ ଆପଣ କୁହନ୍ତୁ କେତେ କ'ଣ ନେବେ କୁହନ୍ତୁ ଆଚ୍ଛା ଠିକ୍ ଅଛି ହଁ ହଁ ଆଳୁ

ହଁ ହଁ ହଁ

ହଁ ଟାଣ ଥାଇକି ଦେବା ଆଉ ଟାଣ ଥାଇକି ଟିକେ ଦେବା ହଁ ହଁ ହଁ ଠିକ୍ ଅଛି ହଉ ହଁ ହଁ ଝୁଡ଼ୁଙ୍ଗ ମିଳିବ ଝୁଡ଼ୁଙ୍ଗ ଅଛି ଅଛି ହଁ ପିଆଜ ଏଇନା ଚାଳିଶ କିଲିଆ ପ୍ୟାକେଟ୍ଟା ଅଛି ଆଠଶହ ଟଙ୍କା

ହଁ ଆଚ୍ଛା ଠିକ୍ ଅଛି ଆପଣ ଡାକନ୍ତୁ ମୁଁ ଲେଖୁଛି ଡାକନ୍ତୁ

ହଁ ହଁ କଞ୍ଚା ଆମ୍ବ ଅଛି ଆମର ଯେଉଁ ବାଇଗଣ ପୋଲେଇ ଆମ୍ବ ନୁହଁ ତ ସେଇଟା ହେଉଛି କଲିମି ଆମ୍ବଟା

ଆଉ କ'ଣ ଯିବ

ହଁ କ'ଣ କ ଆଉ କୁହନ୍ତୁ ତାହେଲେ କ'ଣ କହିଲେ ଫୁଲକୋବି ଷାଠିଏଟା ଆଚ୍ଛା ହଉ ଲେଖିଦେଲି ଫୁଲକୋବି ଷାଠିଏଟା ହଁ ହଁ ଆପଣଙ୍କ ହଁ ଆପଣଙ୍କ ଯେଉଁ ସୁବିଧା ହେଉଛି ଆପଣ ତ ଆସିପାରିବେନି ଆପଣ ଅନ୍ଲାଇନ୍ରେ ପଠେଇ ଦିଅନ୍ତୁ ଏଇ ନମ୍ବରରେ ମୋ ପାଖକୁ ଅନ୍ଲାଇନ୍ରେ ପଠେଇଦେଲେ ହେଇଯିବ ଆଉ ହଁ ହଁ ଠିକ୍ ଅଛି ଆସିଗଲା ଆସିଗଲା ହଉ ହଉ ଏବେ ରହୁଛି ତାହେଲେ ହଁ ହଁ